ରୋଷେଇ ଆରମ୍ଭ କରିବା ପୂର୍ବରୁ ଆଗେ ଚୁଲ୍ଲୀ ଲଗାଇବୁ ଚୁଲ୍ଲୀରେ କାଠ ପୂରାଇବୁ କାଠ ପୂରାଇକି ତେଲ ଢ଼ାଲିକି କିରୋସିନ ଦିଆସିଲି ମାରିବୁ ତାରେ ପାଣି ଡେକଚିରେ ପୂରାଇ ଥିବୁ ପୂରାଇକି ବସାଇବୁ ପାଣି ଫୁଟିଗଲେ ଚାଉଳ ଧୋଇକି ରଖିଥିବୁ ଧୋଇକି ତାକୁ ପକାଇବୁ ପକାଇ ସାରିଲା ପରେ ଭାତ ଫୁଟିବ ଭାତ ଫୁଟିକି ଭାତ ହେଲା ଠୁ ଭାତ ଗାଳିବୁ ଗାଳିକି ତାକୁ ନେଇକି ଥୋଇବୁ ପୁଣି ତରକାରୀ ବସାଇବୁ ତରକାରୀ ବସାଇ କଡ଼ାଇ ବସାଇଥିବୁ କଡ଼ାଇ ବସାଇକି ପନିପରିବା ସବୁ କଟା କୁଟୀ କରିଥିବୁ ମସଲା ପିଆଜ ରସୁଣ ଅଦା ଜିରା ଲଙ୍କା ଧନିଆ ପତ୍ର ସବୁ ମିଶାଇକି ମସଲା ଗ୍ରାଇଣ୍ଡର ହୋଇଥିବ ମସଲା ବସାଇ ରଖି ଦେଇଥିବୁ ପନିପରିବା କଟା ସରିଥିବ କଟା ସରିଲେ ତେଲ ପକାଇବୁ ତେଲ ପକାଇକି ମସଲା କଷିବୁ ମସଲା କଷି କଷି ପନିପରିବା ସବୁ ପକାଇବୁ ପକାଇ ସାରିକି ତାକୁ ବସାଇବୁ ଘୋଡ଼ାଣୀ ଗୋଟିଏ ଘୋଡ଼ାଇ ଦେବୁ ଘୋଡ଼ାଇ ଦେଇକି ତାପରେ ପୁଣି ଲେଉଟୁ ପାଉଟୁ କରିଦେବୁ ଲେଉଟୁ ପାଉଟୁ କରିକି ମସଲା ପନିପରିବା ସବୁ ସିଝିଗଲା ଠୁ ତାପରେ ପାଣି ଟିକେ ଦେବୁ ପାଣି ଦେଇ ଓହ୍ଲାଇବୁ ଦେଇକି ପୁଣି ଗରମ ମସଲା ଟିକେ ପକାଇ ଦେବୁ ଗରମ ମସଲା ପକାଇକି ତାକୁ ଓହ୍ଲାଇବୁ ପୁଣି ଭଜା ବସାଇବୁ ଭଜା ପାଇଁ ଆଳୁ ପୋଟଳ ଝୁଡ଼ଙ୍ଗ କୋବି ମିଶାଇକି ସବୁ ଭଜା ଭଜି ହେବ ଭଜା ହୋଇ ସାରିଲା ପରେ ତାକୁ ଯେଉଁ ଓହ୍ଲାଇବୁ ଓହ୍ଲାଇକି ପୁଣି କଲରା ଭାଜିବୁ କଲରାକୁ କାଟି ଦେଇଥିବୁ ଚକି ଚକି କରି କାଟି ଦେଇଥିବୁ ତେଲ ପକାଇବୁ ତେଲ ପକାଇକି ପୁଣି ଲଙ୍କା ଗୁଣ୍ଡା ହଳଦୀ ଗୁଣ୍ଡା ପକାଇବୁ ପକାଇକି କଲରାକୁ ପକାଇବୁ କଲରା ପକାଇ ସାରିକି ଲୁଣ ପକାଇକି ଘୋଡ଼ାଇ ଦେବୁ ଘୋଡ଼ାଇ ଦେଇକି ମଝିରେ ମଝିରେ ତାକୁ କାଢ଼ିବୁ କାଢ଼ିକି ଲେଉଟୁ ପାଉଟୁ କରି ଦେବୁ ଲେଉଟୁ ପାଉଟୁ କରିଦେଇକି କଲରା ସିଝି ଗଲାଠୁ କଲରାକୁ ଓହ୍ଲାଇ ଦେବୁ ପୁଣି ଟମାଟୋ ଖଟା କରିବୁ ଟମାଟୋ ଖଟା କରିକି ତେଲ ପକାଇବୁ ତେଲ ପକାଇକି ପିଆଜ ଜାରିବୁ ପିଆଜ ଜାରି ସାରିଲା ପରେ ମସଲା ଅଦା ଲଙ୍କା ଜିରା ରସୁଣ ସବୁ ଗ୍ରାଇଣ୍ଡର ହୋଇଥିବ ମସଲାକୁ କଷି ଦେବୁ କଷି ଦେଇକି ସେଥିରେ ପକାଇ ଦେବୁ ପକାଇ ଦେଇକି ପୁଣି ଟିକେ ଗରମ ମସଲା ଦେଇକି ତାକୁ ରଖ ଓହ୍ଲାଇ ଦେବୁ